ତୋର କି କାମ

କପଡ଼ା କାମ କିମ୍ବା ସୂତାକାମ ଏହିସବୁ ଗୋଟେ କାମ ହେଲେ ହେବ ସୁବିଧା କେମିତି ଅଛି

ପଇସା କେତେ ମିଳିବ ଏମିତିକି ସ ସୂତା କାମ ଆଉ କପଡ଼ା କାମରେ ଫରକ କ'ଣଟା ହଁ ହଁ ତ କେବେ ଆସିବି କାଲି ଆଇଲେ ହେବ ବେଙ୍ଗଲୋର ବେଙ୍ଗଲୋରରେ ସୁରଟରୁ ଆସିବି ମୁଇଁ ହଁ ହଁ ହଁ ହଁ

ହଁ ହଁ ଆଜ୍ଞା ରଖୁଛି

କେବେ ଏହି ରବିବାର ଦିନ ଏହି ରବିବାର ସୋମବାର ଦିନ ଚାଲି ଆଇବି

ମୁଁ ଆଇବି ମୋ ଗୋଟେ ସାଙ୍ଗ ଗୋଟେ ଆଇବ ସେ କହୁଛି ସେ ସେ ସେଇଟା କାମ କରିବ ସେ ସେ ସୂତା କାମରେ ଯିବ ମୋ ଚିନି ଦୋକାନରେ

କେତେ କେତେ ଲୋକ ମୋ କୁହ ମୁଁ ଆଡ଼ଜଷ୍ଟ କେତେ ଲୋକ ହେଲେ ହେବ କୁହନ୍ତୁ ପାଞ୍ଚ ଲୋକ ହଁ ମୁଁ ଦେଖୁଛି ଖୋଜିକରି ଦେଖୁଛି ରୁମ୍ ମିଳିବ ତ ଯାଏ ଆମେ ଯିବୁ ଯେ କାମ କହିବ ସେ କିଛି ଅସୁବିଧା ନାଇଁ ହଁ ତ ମୁଁ ଏବେ ଆଇବି ସୋମବାର ଦିନ ଆଇବି ପାଞ୍ଚ ଛଅ ଲୋକ ନେଇକରି ହଁ ହଁ ଆଜ୍ଞା ରଖୁଛି